ମୋ ଅର୍ଡ଼ର୍ ପାଇଁ ପେମେଣ୍ଟ ସଫଲ ହୋଇଛି ନା ନାହିଁ କରନ୍ତୁ ମୁଁ ଅନ୍ନପୂର୍ଣ୍ଣା ହୋଟେଲରେ ଖାନା ଅର୍ଡ଼ର୍ କରିଥିଲି ଏବଂ ମୁଁ ପେମେଣ୍ଟ ହୋଇଛି ନା ନାହିଁ କରିଥିଲି ମୁଁ ଜାଣିବାକୁ ଚାହୁଁଛି ଯେ ମୋ ଖାଦ୍ୟ ହୋଇଛିି ନା ହୋଇଛିି ନା ନାହିଁ ଯଦି ହୋଇଛି ଶୀଘ୍ର ମୋ ପାଖକୁ ପଠାଇ ଦିଅନ୍ତୁ